ଆଜିକାଲି ହୋଟେଲରୁ ଏବେ ତ ହେଇଁଗଲାଣି ଯେ ପଇସା କଣ କରୁଛନ୍ତି ଅର୍ଡ଼ର କରିଦେଇକିରି ହୋଟେଲରୁ ସବୁ ମଗେଇ ଦଉଛନ୍ତି ଆଜି ଏଇଟା ଆଣେ ସେଇଟା ଆଣେ ସବୁ ପ୍ରକାର ସୁବିଧା ହେଇଗଲାଣି ସେ ଭାବୁନାହାନ୍ତି ଯେ କେତେ ରୋଗକୁ ସେ ନିଜେ କିଣୁଛନ୍ତି ସବୁପ୍ରକାର ତେଲ ବିଭିନ୍ନ ପ୍ରକାର ତେଲ ତେଲ ବାସି ତେଲ ଗୁରା ରହୁଛି ବାସି ଖାଦ୍ୟ ଗୁରା ରହୁଛି ହୋଟେଲମାନଙ୍କରେ ସେମାନେ କଣ କରୁଛନ୍ତି ନାହିଁ କି ସେଇ ଜିନିଷକୁ ଆଉଡ଼ିଏ ତା'ଦହରେ ଗରମ କରି ହଉ କି ସେଇଟା ଫ୍ରିଜରେ ହଉ ପଜାସଢଡ଼ା ଖାଦ୍ୟ ହଉ ସେଇଟା ରଖିକିରି ସେଇଟା କ'ଣ କରୁଛନ୍ତି ଦଉଛନ୍ତି ଖାଲି ପାଟି ସ୍ୱଆାଦ କଲେ ହବନି ଆପଣମାନ ମା ମାନଙ୍କୁ ଅନୁରୋଧ କରୁଛି ଯେ ଘରେ ବନେଇକିରି ଖାଆନ୍ତୁ ଯେକୌଣସି ଜିନିଷ ହଉ ସେଇ ପଇସାରେ ତମେ ଯଦି ଆଜି ଚିପ୍ସ ହଉ କି ବିରିୟାନୀ ହଉ କି ତରକାରୀ ହଉ କି ଚିକେନ ହଉ କି ମଟନ ହଉ କି ମାଛ ହଉ ଯେ କ ଆଉ ଯେକୌଣସି ତମେ ସେଇୟାକୁ ଯଦି ତମେ ବନେଇକିରି ଖାଇବ ଆଉ ରୋଷେଇ ପ୍ରତି ଯଦି ତମେ ଧ୍ୟାନ ଦବ ତାହେଲେ ହୋଟଲ କଣ ହୋଟଲ ଠାରୁ ବି ଚାରିଗଣ ତମେ ଭଲ ଖାଇପାରିବ ସେଥିଲାଗି ତମେ ରୋଗକୁ କିଣନ୍ତୁନି ସେଇ ତେଲ ହିଁ ତମର ମୃତ୍ୟୁର କାରଣ ଆଉ ସେଇ ସେ କହୁଛି ଯାହାଫଳରେ କି ଭୋଟର ଖାଇବାକୁ ଦୂରେଇ ରୁହନ୍ତୁ